ଭାରତୀୟ ପରିବହନ ବ୍ୟବସ୍ଥା ଆମ ଆମ ଅଞ୍ଚଳରେ ପରିବହନ ଯେମିତି ଆମେ ପରିବହନ କରୁ କେଉଁଠାରେ ପରିବହନ ଯଥାକି ରେଳ ବସ୍ ଏବଂ ଗାଡ଼ି ଯେଉଁଥିରେ ଆମେ ଯିବା ମାନଙ୍କୁ ତାହାକୁ ଆମେ ପରିବହନ କରୁ ପରିବହନ କହିଥାଉଁ ସେଇଥିପାଇଁ ଆମେ ପରିବହନ କରିବା ପାଇଁ ବସ୍ ଏବଂ ଆଉ ଏବଂ ମାଲ୍ ମାଲ ଗାଡ଼ିରେ ମନ ପରିବହନ କରିଥାଉଁ ଯେମିତିକି ଭାରତର ଦେଶ ବିଦେଶରେ ସେହିପରି ଜିନିଷପତ୍ର ନେବା ପାଇଁ ପରିବହନ କରିଥାଉଁ